ଭାଇ ମୁଁ ଗୋଟିଏ ନିକଟ ଅତୀତରେ ଗୋଟିଏ ଫ୍ୟାନ୍ ନେଇ ଥିଲି ଯାହାର ଦାମ ଦୁଇହଜାର ଟଙ୍କା କିନ୍ତୁ ତାର ମୋଟର୍ ପଡ଼ିଗଲା ଫ୍ୟାନ୍ଟା ଖରାପ ପଡ଼ିଲା